ହ୍ୟାଲୋ

ବ ବସିଛି ସ୍କୁଲରୁ ଆସି

ଆଁ ଆଁ ହଁ ସବୁ ଆସେ ଦେବି ହଁ ପିଓନଲ ଓ କ'ଣ କହିଲ ଭଲକି କୁହ ମ ସବୁ ଟିକେ ଶୁଭାଯାଉନି ତ ହଁ କ'ଣ ଉନ୍ନତି ଆଉ ଖାଦ୍ୟ ତ ଆସୁଛି ଖାଉଛନ୍ତି ଆଉ ଟିକେ ସେମାନଙ୍କ ପାଇଁ ଆଉ ଟିକେ କ'ଣ କଲେ ଭବିଷ୍ୟତ ଟିକ ଭଲ ହେଇତା ଆଉ ଆମ ଟିଚରମାନଙ୍କ ପାଇଁ ହେଲେ ଟିକିଏ କ'ଣ କଲେ ସୁବିଧା ହେତା ହଁ ହଁ ହଁ କମ୍ ଦେବି ହଁ ଖେଳୁଛନ୍ତି ରବିବାରକୁ ରବିବାର ଶନିବାରକୁ ଶନିବାର ଖେଳୁଛନ୍ତି

ହଁ ତାକୁ ଦେବି ପା

ଶିଖୁଛନ୍ତି ଗଛପତ୍ର ଘର ଆଗରେ ଲାଗିଛି ଫୁଲ ଗଛ ନଡ଼ିଆ ଗଛ କଦଳୀ ଗଛ ସବୁ ଇଏ କରିକି ଲଗା ହେଇଛି ହଁ ଲଗା ହେଉଛି ଲଗା ହେଉଛି ପାଣି ଦିଆ ହେଉଛି ଟ୍ୟୁବୱେଲ୍